ସାର୍ ମୁଁ ଇମ୍ପେରିଆଲ୍ କଲେଜରେ ପଢ଼ିବାକୁ ମୋତେ ଅଫର୍ ଆସିଛି ମୋର ଡକ୍ୟୁମେଣ୍ଟ ସବୁ ଅପଡ଼େଟ୍ କରିବା ପାଇଁ କୁହାଯାଇଛିି ତ କ'ଣ କ'ଣ ଡକ୍ୟୁମେଣ୍ଟ ଲାଗିବ ଆପଣ ଟିକେ କହିଦିଅନ୍ତୁ ଆଧାର କାର୍ଡ଼ ମା'ର ବାପାର ଆଧାର କାର୍ଡ଼ ଦଶମ ସାର୍ଟିଫିକେଟ୍ ରେଜିଷ୍ଟ୍ରେସନ୍ ଆଉ ଦେଖନ୍ତୁ ସାର୍ ମୋର ଟିକେ କରିବା ପାଇଁ ଚେଷ୍ଟା କରନ୍ତୁ ଅତି ଶୀଘ୍ର